ମୋ ଅଞ୍ଚଳରେ କୃଷକର ସ୍ଥିତି ବିଷୟରେ ଆଲୋଚନା କରିବାରେ ଗଣମାଧ୍ୟମର ଭୂମିକା କିଛି ବି ନାହିଁ ଆଜି ବି ଆମର ଯେଉଁ କୃ ଚାଷ ହୋଇଛି ହାତୀ ଆସିକି ଚଢ଼ି ଯାଉଛି ଫସଲ ନଷ୍ଟ କରିଦେଉଛି କହିଲେ କିଛି ବି ଶୁଣୁନାହାନ୍ତି ଆ ପ୍ରଦର୍ଶିନୀ ପ୍ରଦର୍ଶିନୀ କଥା କ'ଣ କହିବି ପ୍ରଦର୍ଶିନୀ କେଉଁଥିରେ କିଛି ବି ମୁଣ୍ଡ ପୁରାଉ ନାହାନ୍ତି ଆ କୃଷି ଟିପ୍ସ କୃଷି ଟିପ୍ସ ତ କିଛି କିଏ କିଛି ଦେଉନାହାନ୍ତି ସେ ତ ରହିଲେ ଏଠି ଯେଉଁ ଏଠି ତ ଆମର ମନେ ଟିପ୍ସ ଦେବାକୁ କେହି ବି ନାହାନ୍ତି ତ ଟିପ୍ସ ଦେବ କିଏ ଟିପ୍ସ ତ କେହି ଦେଉନାହାନ୍ତି ଆଉ କୃଷି କୃଷି ବିଶେଷଜ୍ଞ କୃଷି ବିଶେଷଜ୍ଞଙ୍କୁ ଫୋନ୍ କରିବୁ ସେ ସେ ଫୋନ୍ ଲାଗିବନି ଫୋନ୍ ଲାଗିଲେ ବି ସେ କିଛି ଶୁଣୁନାହାନ୍ତି କାରଣ ସେ ତ ରହିଲେ ଢେଙ୍କାନାଳରେ ତ ଆମ ଭୁବନରେ କିଛି ବି ମାନେ ସୁବିଧା ସୁଯୋଗ କୃଷି ପାଇଁ କିଛି ବି ନାହିଁ ମରି ହଜି ଗଲେ ବି ପେପରରେ କେହି ବାହାର କରୁନାହାନ୍ତି କରିବୁ କ'ଣ ସେମିତି ଆଉ